ହ୍ୟାଲୋ ହଁ ସାର୍ ନମସ୍କାର ନା ମ୍ୟାଡ଼ାମ ନମସ୍କାର ସାର୍ ଆପଣଙ୍କ ମେଡ଼ିକାଲରେ ବହୁତ ଅସୁବିଧା ହେଉଛି ଗଲାବେଳେ ଆପଣ କେତେବେଳେ ଆସୁଛନ୍ତି ଦେଖିବାକୁ ମେଡ଼ିକାଲକୁ ମୁଁ ଯାଇଁକି ଆପଣଙ୍କୁ ଦେଖା କରିପାରିବି ନମ୍ବର ତ କରିନି ମୋର ଟିକେ ଅସୁବିଧା ହେଉଛି ଯୋଉ ମେଡ଼ିକାଲରେ ଟିକେ କାର୍ଡ଼ଫାର୍ଡ଼ ବ୍ୟବସ୍ଥା ଟିକେ କରେଇ ଦିଅନ୍ତେ କେମିତି କ'ଣ ଟିକେ ଦେହଟା ଭଲ ନାହିଁ ଆଉ ହଁ ସାର୍ ଦେହଟା ଟିକେ ବହୁତ ଖରାପ ରହୁଛି ଥଣ୍ଡା ରହୁଚି ଦିହହାତ ବିନ୍ଧା ହେଉଛି ଆଉ ଅଣ୍ଟାପିଠି ସବୁ ପେନ୍ ହେଉଛି ଟିକେ ଦେଖେଇଥାନ୍ତି କାର୍ଡ଼ ବ୍ୟବସ୍ତାଟା ଟିକେ ରହୁନି ସେଇଥିପାଇଁ ଟିକେ ହଇରାଣ ହେଉଛି ଆଉ ଟିକେ ଅସୁବିଧା ଦେଖିଲେ ଗଲେ ଟିକେ କରେଇଦେବେ ମ୍ୟାଡ଼ାମ ଟିକେ କରେଇଦେବେ ଟିକେ ହେଉଛି ବହୁତ ଅସୁବିଧା ହେଉଛି କାର୍ଡ ବ୍ୟବସ୍ଥାଟା ନାହିଁ ବୋଲିକି ଯିବା ହଁ କ କରନ୍ତୁ ଟିକେ କିନ୍ତୁ କରିଦିଅନ୍ତୁ ଟିକେ ଟିକେ ବହୁତ ଅସୁବିଧା ହେଉଛି ଆଉ ପଇସା ପତ୍ର ଟିକେ ଅସୁବିଧା ହେଉଛି ଆଉ ଦେଖିବା ପାଇଁ ବି ଡକ୍ଟର ଠିକ୍ ସେ ଦେଖୁନାହାନ୍ତି ଦେଖୁନାହାନ୍ତି ଆଉ ସେଇଟାଇଁ ଟିକେ ବହୁତ ଅସୁବିଧା ହେଉଛି ଟିକେ ଗଲେ ଟିକେ କରିଦେବେ କାର୍ଡ଼ ବ୍ୟବସ୍ଥା କେତେବେଳେ କେମିତି ଆସନ୍ତି କୋଉ ଡକ୍ଟର ଟିକେ ଦେଖିଲେ ଭଲ ହବ କହିଦେବେ ଟିକିଏ ଆପଣ ଆପଣ ଆସନ୍ତା କାଲି ଆସିବେ କି ହଉ ମୁଁ କାଲିକି ନମ୍ବର କରିଦେମି ସକାଳୁ ସକାଳୁ ନମ୍ବର କରିକି ଆପଣଙ୍କୁ କଣ୍ଟାକ୍ଟ କରିବି ଆପଣ ଟିକେ ସାହାଯ୍ୟ କରିବେ ଆଉ ହଉ ରଖୁଛି ଆଜ୍ଞା